ଆମ ଘର ଆମ ଘର ପାଖରେ ଯୋଉ ବଗିଚାଟିଏ ମୁଁ କରିଚି ସେ ବଗିଚାରେ ପଇସା ଖର୍ଚ୍ଚ ହୁଏ ନିୟମିତ ଭାବରେ ପଇସା ଖର୍ଚ୍ଚ ହୁଏ ଖର୍ଚ୍ଚ ହୁଏ କାରଣ ନା ବହୁତ ଭେରାଇଟର ଗଛ କିଣିକିରି ଆଣିବାକୁ ପଡ଼େ ନର୍ସରୀକି ଯାଇକିରି ଗଛ ବାଛି ବାଛି ଦେଖି ଦେଖି ଆଣିବାକୁ ପଡ଼େ ଭଲ ଗଛ ଖରାପ ଗଛ ଏମିତି ଦେଖିକି ଦେଖି ଭଲ ଭଲ ଗଛ ଦେଖିକିରି ଆଣିବାକୁ ପଡ଼େ ଆଣିକି ଲଗାଇ ଥାଏ ଆଉ ସେ ଗଛରେ ପ୍ରତିଦିନ ପ୍ରତିଦିନ ଖତ ପିଡ଼ିଆ ସାର ପାଣି ସବୁ କିଛି ଯୋଗାଇ ଯୋଗାଇବାକୁ ପଡ଼େ ସକାଳୁ ପାଣି ସନ୍ଧ୍ୟା ବେଳୁ ପାଣି ଦେବାକୁ ପଡ଼େ କୋଡ଼ି ଖଳନ୍ତି ରେ ବି ବ୍ୟବହୃତ କରାଯାଏ ସେଇଥିରେ ବି ପଇସା ସରେ ଆଉ ଗଛପତ୍ରରେ ପୋକ ଜୋକ ନ ଲାଗିବା ପାଇଁ ବି ତାପାଇଁ ବି ସେପାରେଟଲି ସାର କୀଟନାଶକ ଔଷ ଔଷଧ ବି ବ୍ୟବହାର କରାଯାଏ ଅର୍ ସବୁ ତା'ର ଚତୁପାର୍ଶ୍ୱରେ ବଗିଚାର ଚତୁପାର୍ଶ୍ଵରେ ସୁନ୍ଦର ଦିଶିବା ପାଇଁ ବି ଇଏ ଆମର କାଠର ବାଉଣ୍ଡ୍ରୀ ବି ବନାଏ ବନାଇ ବନାଇଛୁ ବନାଇଲେ ସେଥିରେ ବି ଖର୍ଚ୍ଚ ହେଇଥାଏ ସେଥିମଧ୍ୟରୁ ଆମେ ବଗିଚାକୁ ସ୍ଵଚ୍ଛରେ ରଖିବା ପାଇଁ ଆମେ ବହୁତ କିଛି ପଇସା ଖର୍ଚ୍ଚ ବି କରିପାରୁ ବହୁତ କିଛି ପଇସା ଖର୍ଚ୍ଚ ବି କରିପାରୁ ସେଥିମଧ୍ୟରୁ ଆମ ଦେକି ବହୁତ ପଇସା ଖର୍ଚ୍ଚ ବି କରିପାରୁ ଏ ଏ ନର୍ସରୀରୁ ଏ ଗଛରେ କେଉଁ ଓଷ ଲାଗିବ ସେହି ଗଛରେ କୋଉ ଓଷ ଲାଗିବ ବହୁତ କେତେ ପ୍ରକାର କୀଟନାଶକ ଓଷ ଆଣିକିରି ବି ବ୍ୟବହୃତ କରାଯାଏ ଖତ ପିଡିଆ ପାଣି ସବୁ ସପ୍ତାହକୁ ଦୁଇ ଥର ତିନିଥର ଲାଖେ ପକାଯାଏ ପାଣି ସନ୍ଧ୍ୟାରେ ସକାଳେ ଡେଲି ପକାଯାଏ ପାଣି ଏଥିଦ୍ଵାରା ଆମର ପଇସା ଯାହା ସପ୍ତାହ ଲାଖେ ଯେଉଁ ଖର୍ଚ୍ଚ ହେଉଛି ସେତିକି ଖର୍ଚ୍ଚ ହେଇଥାଏ ଆଉ